ମୋର୍ ପ୍ରିୟ ପତ୍ରିକା ହେଲା ସମ୍ବାଦ୍ ପତ୍ରିକା ଜେନ୍ ସମ୍ବାଦ୍ ପତ୍ରିକାଟା ସେଥିରେ ମୋର୍ କାହିଁକି ସେ ସମ୍ବାଦ୍ ପତ୍ରିକାରେ ଆମର ଦେଶ ବିଦେଶର ଭଲ୍ ଖବର୍ ମିଳେ ଆଉ ସତ୍ୟତା ଉପରେ ବି ମିଳେ ଆମର୍ ଆଞ୍ଚଳିକ କଥା ଆମର ସାହି ପଡ଼ୋଶି ଗାଁ କଥା କିମ୍ବା ସହର କଥା କିମ୍ବା ଜିଲ୍ଲାର କଥା ଏମିତି ବିଭିନ୍ନପ୍ରକାର ନୂଆ ନୂଆ ଜିନିଷ ଶିକ୍ଷଣୀୟ ଜିନିଷ ବି ସେଥିରେ ଦେଖ୍ବାକେ ମିଳେ ସଠିକ୍ ଖବର୍ ବି ଜଣାପଡ଼େ ସେ ପତ୍ରିକାରେ କିଛି ଭୁଲ୍ ନାଇଁ ଥାଏ ଓ ସେଥିର୍ଲାଗି ସେ ପତ୍ରିକାକେ ମୋତେ ଟିକେ ଭଲ୍ ଲାଗ୍ସି